ଓଡ଼ିଆ ଭାଷା ଆମ ରାଜ୍ୟ ମଧ୍ୟରେ ଆଞ୍ଚଳିକ ଉପଭାଷାଠାରୁ ବହୁତ ଭିନ୍ନ ଆମର ତିରିଶଟା ଜିଲ୍ଲା ଅଛି ତିରିଶଟା ଜିଲ୍ଲା ଭିତରେ ଆମର ନିଜ ନିଜ ଆଞ୍ଚଳିକ ଭାଷାରେ କଥାବାର୍ତ୍ତା କରନ୍ତି ଯେମିତିକି କନ୍ଧମାଳରେ କନ୍ଧ ଭାଷା କୁଇ ଭାଷା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀଭାଷା ଏବଂ କଟକରେ କଟକିଆ ଭାଷା ବୌଦ୍ଧରେ ବୌଦ୍ଧ ଭାଷା ଏବଂ କଳାହାଣ୍ଡିରେ କଳାହାଣ୍ଡି ଭାଷା ବ୍ରହ୍ମପୁରରେ ବ୍ରହ୍ମପୁରିଆ ଭାଷା ଏମିତିକି ନିଜ ନିଜ ଆଞ୍ଚଳିକ ଇଏରେ ନିଜ ନିଜର ଭାଷା ସେମାନେ କଥାବାର୍ତ୍ତା କରିଥାନ୍ତି ଏବଂ ନିଜ ନିଜର ଭାଷା ଉପରେ ସେମାନେ ଧ୍ୟାନ ଦିଅନ୍ତି ଏବଂ ଓଡ଼ିଆ ପ୍ରତ୍ୟେକ ତ ଓଡ଼ିଆ ଭାଷା କିନ୍ତୁ ନିଜ ନିଜ ଆଞ୍ଚଳିକ ଭାଷା ଅନୁସାରେ ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ ଭାଷା ସମସ୍ତଙ୍କଠାରୁ ଭିନ୍ନ